ମୁଁ ଛୋଟବେଳେ ଶିକ୍ଷାରେ ବହୁତ ଦୁର୍ବଳ ଥିଲି ମୋତେ ମିଶାଣ ଫେଡ଼ାଣ ହରଣ ଗୁଣନ କିଛି ଆସେନି ମୋ ବିଦ୍ୟାଳୟ ଶିକ୍ଷକ ମୋତେ ମିଶାଣ ଗୁଣନ ହରଣ ଫେଡ଼ାଣ ସବୁ ଶିଖେଇଥିଲେ ଓ ଏହା କହିଥିଲେ ଅଭ୍ୟାସ କରିବା ପାଇଁ ମୁଁ ଏହାକୁ ଅନୁଧ୍ୟାନ କରି ମୁଁ ବଡ଼ ହୋଇ ଏହାକୁ ବ୍ୟବସାୟରେ ହିସାବ କରିବାରେ ମୋତେ ବହୁତ ସାହାଯ୍ୟ କଲା ମୁଁ ମୋ ଗୁରୁଙ୍କ ପାଖେ ଚିର ଋଣୀ ହୋଇ ରହିଛି